ଆରେ ବାବୁ ଆଉ କେତେ ସମୟ ଲାଗିବ ସେପଟେ ଟ୍ରେନ୍ ଟାଇମ୍ ହେଇଗଲାଣି ଆଉ ମୁଁ ତ ଭାବୁଛି ଆମେ ପହଞ୍ଚି ପାରିବା ନାଇଁ ଏତେ କ'ଣ ଗୋଟେ ଟ୍ରାଫିକ୍ ଦେଖିଲେ ଆଗରୁ ପ୍ରବଳ ଗାଡି ଛିଡ଼ା ହେଇଛି ଆଗକୁ ଆଗକୁ ବୋଧେ ଆଗରେ ଗୋଟେ ପ୍ରସେସନ୍ ଯାଉଛି ମେଢ଼ ଫେଢ଼ କ'ଣ ପଡ଼ୁଛି କ'ଣ ଗୋଟେ ପ୍ରବଳ ଗାଡ଼ି ଛିଡ଼ା ହେଇଛି ଆମେ କେମିତି କ'ଣ କରିବା ମୋତେ ବଡ଼ ଇଏ ଲାଗୁଛି ସେପଟେ ଟ୍ରେନ୍ ଟାଇମ୍ ହେଇଗଲାଣି ଆଉ ଆମର ତ ସେତେ ଟ୍ରେନ୍ର ସୁବିଧା ଗୋଟେ ପରେ ଗୋଟେ ଯେମିତି ଅନ୍ୟର ଅଛି ଗୋଟେ ଟ୍ରେନ୍ ଛାଡ଼ିଦେଲା ପରେ ପୁଣି ଯାଇ କି ରାତିକି ଟ୍ରେନ୍ ଆଉ କ'ଣ କରିବା ଆଚ୍ଛା ଅନ୍ୟ ଡ୍ରାଇଭର୍ ସେମିତି କିଛି ନାହିଁ କି ଯେଉଁପଟେ ଆମେ ଗଳି କନ୍ଦି ଦେଇକି ପୁଣି ବାହାରି ଯାଇପାରିବା ଜାଣିଛ କି ଯଦି ସେମିତି ଥିବ ଶୀଘ୍ର ତା'ହେଲେ କଟେଇକି ପଳେଇବା ଆକୁ ତ ଅପେକ୍ଷା କଲେ ମୁଁ ଯାହା ଦେଖୁଛି ଟ୍ରାଫିକ୍ କେତେବେଳେ କମିବ ସେତେବେଳକୁ ଆମ ଟ୍ରେନ୍ ପଳେଇ ଯାଇଥିବ ଆଉ କ'ଣ ଲାଭ ହେଲା ବୁକ୍ କରିକି ମୋର ତେଣୁ ଚାଲ ଆମେ ଡ୍ରାଇଭରସନ ଇଏରେ ପଳେଇବା କେଉଁଠି ଦେଖିକି ଗଳି କନ୍ଦି ଦେଖ ପଛରେ ପଳେଇବା ନହେଲେ ପଛକୁ ଯାଇକି ସେ ଡାହାଣ ପଟ ଯେଉଁ ରୁଟ୍ଟା ଛାଡ଼ି ଆସିଲେ ସେ କନ୍ଦିରେ ପଳେଇଯିବା ଯାଇଁ କି ପହଞ୍ଚିଯିବା ଆଉ